ହ୍ୟାଲୋ ହଁ ମା' ବୁଢ଼ୀଟିଏ ହୋଇଥା ଭଗବାନ ମଙ୍ଗଳରେ ରଖିଥାନ୍ତୁ ଯେ କ'ଣ ତୁ ଆଗ ରଜ କଥା କ'ଣ କହୁଛୁ ତୋ ଶାଶୁ ଶଶୁର କେମିତି ଅଛନ୍ତି ତୋ ପିଲା ପରିବାର ପୁଅ ଝିଅମାନେ କ'ଣ କରୁଛନ୍ତି କହୁନୁ ରଜ କଥା ପରେ ନା ତୋ ଶାଶୁ କାନ୍ଦେଇ ନରି ହଉ ବହୁତ ଭଲ ହଉ ଆଉ କ'ଣ କହୁଛୁ ଆଉ ରଜ ଆଇ ହଁ ହଁ ତୁ ତ ଦେଖୁଛୁ ହଁ ତୁ ତ ଦେଖୁଛୁ ଦେଖୁଛୁ ବାପାର ସମ୍ବଳତା ତୁ ଏଥିରେ ଅଳି ଅଝଟ କଲେ କେମିତି ହେବ ଆଉ ତୁ ହଁ ହଉ ଦେବି ଦେବି ଯାହାହେଲେ ଦେବି ତୁ ଶାନ୍ତିରେ ରହ ତୁ ଦେବି ଦେବି ହଁ ଭଲ ଶାଢ଼ୀ

ହଁ ତୋ ପୁଅ କଥା କହିଲୁଣି ପୁଣି ଆହୁରି ଆଉ କ'ଣ ହଁ ହଉ ହଁ ହଉ ତୁ ଯେତିକି କହିଲୁଣି କ'ଣ ମୁଁ କରିବି କହିଲୁ ମୁଣ୍ଡ ଖରାପ ହୋଇଗଲାଣି ହଁ ହଁ ହଁ ଆଉ ସବୁ ଆଉ ଯିବନି କେମିତି ହେବ ହଁ ସବୁ ଦେବି ଯାହା କରିକି ଆଉ କ'ଣ କରିବି ମରିବି କି ସରିବି ଆଉ କ'ଣ ନଦେବି ଦେବି ଦେବି ତୁ ବ୍ୟସ୍ତ ହେବୁନି ହଁ ହଁ ହଁ ତୁ ଭଲରେ ରହ ଭଲ ଦେହ ଅଛି ମା' ଏଇ ଆଣ୍ଠୁ ଫାଣ୍ଠୁ ସକାଶେ ଚାଲିପାରୁନି ଆଉ ଭଲ କ'ଣ ହଁ ହଁ ହଉ ତୁ ଟିକିଏ କଲ୍ ଫଲ୍ କରୁଥିବୁ ଟିକିଏ କରିକି ଫୋନ୍ ଫାନ୍ କରିବୁ ଆଉ ସେ ଅଛି ଯେ ମାଙ୍କଡ଼ ଖାଇଗଲେଣି ସବୁ ଆଉ ହଁ ହଉ ହଉ ହଉ ସେ ସବୁ ଅଛି ଯେ ମୁଁ ବୁଢ଼ା ଲୋକ ଟେକିକି ତ ନେଲେ ହେବ ଖାଲି ତୁ କ'ଣ କହୁଛୁ ହଁ ମ ଇଏ ରଜ ସଉଦାକୁ ଗାଡ଼ି ଭଡ଼ା ବଳେଇବ ଲୋ ମା' ହଉ ହଉ ହଁ ଇଏ ତୁ ମୁଁ ମୁଁ କ'ଣ କହୁଥିଲିକି ଇଏ ତୁ ଇଏ ତୁ ଯେଉଁ ମନକୁ ଯେମିତି ଲୁଗା ପଟା ହେବ ଆସିବକି ନ ଆସିବ ତୁ ଆସନ୍ତୁ ବୋଲି ଆଉ ଯାଇକି ଦୋକାନରୁ କିଣିକି ତୋ ସଜ ତୁ ନିଅନ୍ତୁ ଭଲ ହୁଅନ୍ତାନି

ଆଗ ପିଲାପିଲିମାନଙ୍କର ପାଇଁ ହେବ ନ ହେବ ଡ୍ରେସ୍ ପୋଷାକ ମୁଁ ଯାଇକି ଦେବି ହେଟୁ କହିବୁ ଫୋପଡ଼ା ଫିଙ୍ଗା କରିବୁ ମୁଁ ଏତେ କଥା ପାରିବିକି କହିଲୁ ତୁ ମନକୁ ତୁ ଆସନ୍ତୁ ତୁ ଇଆକୁ ବାଛନ୍ତୁ ବସିକି ପଇସା ପତ୍ର ଯାହା ହୁଅନ୍ତା ଦିଅନ୍ତି କି ଯାହା ଯେଉଁ କଥା ଯାହା ଆଉ ଦେଖୁଛୁ ତ କଥା ଆଉ କ'ଣ କହିବି ତୁ ଫେରେଇଲେ ସେ ଆଉ ଥରେ ନେବକି ସେ ଆଉ ଥରେ ନ ନେବ ସେ ଫେରେଇଲେ କ'ଣ ଆଉ ସେଗୁଡ଼ାକ ସେ ଯାହା ସାର୍ଟ ନେଇଥିବୁ ସେ ସୁବିଧା ଆଉ ଥରେ ଫେରା ଫେରି କରିବୁ ଡବଲ୍ କାମ ହେବ ନା ନାହିଁ ହଁ ହଉ ହଉ ଯାହା ତୋ ମନକୁ ଆସୁ କି ନ ଆସୁ ମୁଁ ନେବି ନେଇକି ଯିବି ହଁ କିଏ ସେ କିଏ ହଁ ହଁ ହଁ ହେଲା ଫଳମୂଳ ସବୁ ନେବି ଲୁଗାପଟା ନେବି ଆଉ ଯେଉଁ ଡ୍ରେସ୍ ପୋଷାକ ସବୁ ଯେତେ ଯାହା ଦରକାର ଆଉ କ'ଣ ଅଛି କହିଦେଇଥା ଆଗେ ହଁ ଆହୁରି ଭଲ ଉତ୍ତମ କଥା ମୁଁ ତ ସେଇଆ ହଁ ହଉ ହଉ ଅଟୋ ନେବି ଭଲ ହେଲା ହଁ ରହ ମା' ରହ ହଉ ହଉ ହଉ ଆ